ଓଡ଼ିଶା ହେଉଛି ଏକ ପାହାଡ଼ ଘେରା ରାଜ୍ୟ ଏଠିକାର ଆଦିବାସୀ ମାନେ ପାହାଡ଼ ପର୍ବତ ରହୁଥିବାରୁ ସେମାନଙ୍କୁ ଅଧିକ କଷ୍ଟ ସହିଷ୍ଣୁ ଏବଂ ସେମାନଙ୍କର ଖାଦ୍ୟ ପଦାର୍ଥ ସେମାନଙ୍କର ପୋଷାକ ଏ ସମସ୍ତ ପାହାଡ଼ ପର୍ବତର ସୁହେଇଲା ପରି ସେମାନେ ନେଇଥାନ୍ତି ଏବଂ ସେମାନେ ସେମାନେ ତାଙ୍କର ଏ ପରମ୍ପରାକୁ ବଜାୟ ରଖିବାପାଇଁ ସଦାବେଳେ ଚେଷ୍ଟା କରନ୍ତି ଅନ୍ୟଦ୍ୱାରା ପ୍ରଭାବିତ ହୋଇନଥାନ୍ତି କିନ୍ତୁ ମୁସଲମାନ ମାନେ ଯେତେବେଳେ ଆସିଲେ ସେତେବେଳେ ସେମାନେ ଦେଖିଲେ ଇଏ ଓଡ଼ିଶାକୁ କବଳିତ କରିବାକୁ ହେଲେ ପ୍ରଥମେ ସେମାନଙ୍କର ଏ ଯେଉଁ ଭାଷା ସଂସ୍କୃତି ଏବଂ ତାଙ୍କର ଚାଲିଚଳନ କୁ ଯଦି କବଳିତ କରା ନ ଯାଏ ସଂସ୍କୃତିକୁ ଯଦି ପରିବର୍ତ୍ତନ କରା ନ ଯାଏ ତାହେଲେ ଓଡ଼ିଆ ବାସୀଙ୍କୁ ସହଜରେ କରାୟତ କରିବା ସମ୍ଭବ ନୁହେଁ ତେଣୁ ମୋଗଲ ସମ୍ରାଟ ଆକବରଙ୍କ ସମୟରୁ ଚାଲିଲା ଆମ ଓଡ଼ିଶା ଉପରେ ଆକ୍ରମଣ ବିଭିନ୍ନ ପ୍ରକାର ଧର୍ମ ମସଜିଦ ଯେତେ ପ୍ରକାର ଅଛି ଆମର ମନ୍ଦିର ଏସବୁକୁ ସେମାନେ ଆକ୍ରମଣ କଲେ ଏବଂ ଲୋକମାନଙ୍କ ଖାଦ୍ୟ ପଦାର୍ଥ ଉପରେ ସେମାନେ ପରିବର୍ତ୍ତନ କଲେ ତାଙ୍କ ପୋଷାକ ଉପରେ ପରିବର୍ତ୍ତନ କଲେ ଏବଂ ଧର୍ମୀୟ ଭାବନା ଚେତନା ଉପରେ ମଧ୍ୟ ପରିବର୍ତ୍ତନ କରି ସେମାନେ ଚାହିଁଲେ ଯେ ଓଡ଼ିଆବାସୀଙ୍କୁ ସମ୍ପୂର୍ଣ ରୂପେ ଏକ ମିଶ୍ରିତ ଜାତି ତିଆରି କରିପାରିବୁ